ମୋତେ ଶାଢ଼ୀ ବହୁତ ଭଲ ଲାଗେ ଆଉ ସେଥିଲାଗି ମୁଁ ଦିନେ ମୋ ସ୍ଵାମୀଙ୍କ ସାଙ୍ଗେରେ ବୁଲିବାକୁ ଯାଇଥିଲି ଆଉ ଦେଖିଲି ତିନିଶହ ଟଙ୍କାରେ ଶାଢ଼ୀ ବହୁତ ଭଲ ଭଲ ଶାଢ଼ୀ ଥିଲା ମୋତେ ଗୋଟେ ଶାଢ଼ୀ ଭଲ ଲାଗିଲା ମୁଁ ସେ ଶାଢ଼ୀଟିକୁ କିଣିକି ଆଣିଲି ଆଉ ଶାଢ଼ୀଟି ବହୁତ ସ୍ମୁଥ୍ ଥିଲା ଷ୍ଟୋନ୍ ବସିଥିଲା ସେଥିଲାଗି ମୋତେ ବହୁତ ଭଲ ଲାଗିଲା ମୁଁ ସେ ଶାଢ଼ୀଟିକି କିଣିକି ଆଣିଲି ଶାଢ଼ୀ ପିନ୍ଧିଲି ଟିକେ ବି ରଙ୍ଗ ଗଲାନି ପୁରା ନୂଆ ଦେଖାଯାଉଛି ସେ ଶାଢ଼ୀଟା ବହୁତ ଭଲ ଲାଗୁଛି ସେ ଶାଢ଼ୀଟା ସେ ଶାଢ଼ୀଟା ବହୁତ ଭଲ ତିନିଶହ ଟଙ୍କାରେ ଏତେ ଭଲ ଶାଢ଼ୀ ମିଳିବ ବୋଲି ମୁଁ ବି ଭାବିନଥିଲି ଶାଢ଼ୀଟି ବହୁତ ଭଲ ଲାଗୁଥିଲା ରଙ୍ଗ ବି ଟିକେ ଯାଉନି ରଙ୍ଗ ତାର ଟିକେ ବି ସେ ଶାଢ଼ୀର ରଙ୍ଗ ଯାଉନି ଭଲ ଲାଗୁଛି ଶାଢ଼ୀଟା ତିନିଶହ ଟଙ୍କା ଦାମରେ ଏତେ ଭଲ ଶାଢ଼ୀ ମିଳିବ ମୁଁ ଯେଉଁଠି ବି ଦେଖେ ମୋତେ ଶାଢ଼ୀ କିଣିବାକୁ ବହୁତ ଭଲଲାଗେ ମୁଁ ଶାଢ଼ୀ କିଣିକି ନେଇ ଆସେ ଘରକୁ